ମୁଁ ମୋ ଜୀବନରେ କାମ କରିବା ସାଙ୍ଗରେ ଭି ଗୀତ ଗାଏ ରୋଷେଇ କରୁଥିବି ଏପଟେ ଗୀତ ଗାଉଥିବି ଭଲ ଲାଗେ ସହଜେ ଭଲ ଲାଗେ ଟାଇମ ଜଣା ଭି ପଡ଼େନି ଭଲରେ କାମ କରିହୁଏ ଛୁଆକୁ ଇଆଡ଼େ ଖୁଆଇ ଦେଉଥିବି ଛୁଆ ଯଦି କାନ୍ଦୁଥିବ ଭି ତାକୁ ଗୀତ ଗାଇଦେଲେ ଭି ଚୁପଚାପ ହେଇଯାଏ ଶୋଇଲାବେଳେ ଭି ଗୀତ କେତେ ଗାଇଦେଲେ ଛୁଆ ଭଲରେ ଶୋଇପଡ଼େ ପୁରା ଅରାମସେ ଶୋଇପଡ଼େ ଭଲ ଲାଗେ ବା ସେମିତି କାମ କରୁଥିବି କି ଏପଟରେ ରୋଷେଇ କରୁଥିବି କି ଘରର ଅନ୍ୟାନ୍ୟ କିଛି ଭି କାମ କରୁଥାଏ ଗୀତଟା ଗାଇଦେଲେ ସମୟ ଜଣାପଡ଼େନି ଭଲ ଲାଗେ ଭି ଆଉ ଟାଇମ୍ ଜଲ୍ଦି ଜଲ୍ଦି ପଳାଇ ଭି ଯାଏ